ମୁଁ ବୁଲିବା ପାଇଁ ବହୁତ ପ୍ରିୟ ହେଲେ କ'ଣ କରିବା ମୁଁ ବୁଲି ଯାଇଥିଲି ଗୋଟେ ଥର ସମୁଦ୍ର ସମୁଦ୍ର ଗଲା ବିଲେ ଗୋଟେ ଟୁରିଷ୍ଟକୁ ଭେଟିଥିଲି ସେଥିରେ ବହୁତ ମଜା ଆସିଥିଲା ଟୁରିଷ୍ଟକୁ ଦେଖିକି ତା'ସାଙ୍ଗେ କଥାବାର୍ତ୍ତା ହେଇକି ଗୋଟେ ଆମର ଏଇଟା ହେଇଥିଲା ସେଥିରେ ଭେଟିକି ଆମେ ଯେଉଁ ତା'ସାଙ୍ଗରେ ଫେର୍ ସେ ତା'ସହ ଗୋଟେ ଜାଗାକୁ ଗଲୁ ଦର୍ଶନୀୟ ଜାଗାକୁ ସେଇଠି ଗୋଟେ ମନ୍ଦିର ଥିଲା ମୁଁ ସେଇ ମନ୍ଦିର କେବେ ଯାଇନଥିଲି ନାହିଁ ଯାଇଥିସେ ମନ୍ଦିରକେ ଗଲା ପରେ ମୋର ସେ ଦେଖିଲି ଯେ ମନ୍ଦିର ବହୁତ ଭଲ ଲାଗିଲା ବହୁତ ଏଇଟା ବି ଲାଗିଲା ଇତିହାସିକ ମନ୍ଦିରଟେ ଥିଲା ତା'ପରେ ସେ ମନ୍ଦିରରୁ ଆସିକି ଆମେ ଗଲୁ ଗୋଟେ ମାର୍ଗସ୍ଥଳ ଗୋଟେ ଥିଲା ପାହାଡ଼ ଗୁଟେ ଥିଲା ଯାହାକି ବହୁତ କଷ୍ଟ ଚଢ଼ିବା ପାଇଁ ସେଇନାଗି ଫେର୍ ଗନୁ ଚଲା ଚଲି କନୁ ବୁଲିକିରି ଆସୁନ୍ ସେଇଟା ସେଇଟା ବି ବହୁତ ଭଲ ଲାଗଲା ଆଉ ଗୋଟେ ଥର ଘରକୁ ଆସିକି ମୋ ସାଙ୍ଗଟେ ଫୋନ କଲା କହିଲା ଯେ ଗୁଟେ ମନ୍ଦିର ଯିବା ଇତିହାସିକ ମନ୍ଦିର ଆମ ଏଇ ପାଖରେ ଗୋଜିମୁଣ୍ଡା ଅଛି ସେଇନାଗି ଯାଇଥିନୁ ସେଇଟା ବି ଇତିହାସିକ ମନ୍ଦିର ଉପର ପାହାଡ଼ ଉପରେ ଶିବ ମନ୍ଦିର ଅଛି

ଅଧା ଘଣ୍ଟା ଘଣ୍ଟେ ସେଥିରେ ଟାଇମ୍ ପାସ୍ କଲୁ ସେଇଟି ସବୁ ପାଖରେ ଗୋଟେ ପାର୍କ ଅଛି ପାର୍କକୁ ଯାଇକି ସେଠି ବହୁତ ଜିନିଷ ଦେଖିବା ଜିନିଷ ଥିଲା ଔଷଧୀୟ ଗଛ ବହୁତ ଥିଲା ଏମିତି ହେଇ କରି ରେ ଥିଲା ଆଉ